ଆମର ଅଞ୍ଚଳରେ ଯେଉଁ ଆମର ରାୟଗଡ଼ାରେ ଯେହେତୁ ଆମେ ଅଛୁ ଆମର ଡଙ୍ଗିରିଆ କନ୍ଧ ଅଛନ୍ତି ସେମାନେ ତାଙ୍କର ନିଜ ହାତ ବୁଣା ଲୁଗା ପିନ୍ଧିବେ ଧଳାର ଖଦୀ ଏ ଶାଢ଼ୀ ପିନ୍ଧିବେ ସେମାନେ ଟିକେ ଅଲଗା ଢାଞ୍ଚାରେ ପିନ୍ଧିକି ସେମାନେ ନିଜର ସଂସ୍କୃତି ବଢ଼ିବା ପାଇଁ ପିନ୍ଧିକି ଆଗକୁ ଆସିବେ ଏବଂ ତାଙ୍କୁ ବି ଦେଖିବା ପାଇଁ କେତେ ଲୋକ ବି ଆସୁଛନ୍ତି ସେମାନେ ବି ଆମର ଭୁବନେଶ୍ୱରରେ ବି ଯାଇକି ସେମାନେ ପୁରସ୍କୃତ ହେଇଛନ୍ତି ଯେ ଆମର ଏଇ ଯେଉଁ ଢାଞ୍ଚାର ଶାଢ଼ୀ ପିନ୍ଧା କେଉଁ ଜାଗାରେ ନାହିଁ ଆଉ ଆମର ଡଙ୍ଗିରିଆ କନ୍ଧ ପାଇଁ ବି ଆମେ ଗର୍ବିତ ଯେ ତାଙ୍କ ପାଇଁ ବି ଆମେ କିଛି ଲାଭ ପାଉଛୁ ଯେ ତାଙ୍କେ ଆମ ଅଞ୍ଚଳରେ ଅଛନ୍ତି ବୋଲିକି ଆମକୁ ଯିଏ ବି ଆସୁଛନ୍ତି ପଚାରୁଛନ୍ତି ତମ ଗାଁରେ ଡଙ୍ଗିରିଆ କନ୍ଧ ଅଛନ୍ତି ତାଙ୍କୁ କେମିତି ତମେ ଦେଖିପାରୁଛ ତାଙ୍କ ସାଙ୍ଗେ ସାକ୍ଷତ କରିପାରୁଛ ଏସବୁରେ ବୁଝାବୁଣା ବି କରୁଛନ୍ତି କିନ୍ତୁ ତା ଯେ ପୋଷାକ ଶୈଳୀ ପୋଷାକ ପାଇଁ ବୋଲି ଆମେ ଆମେ ବି ପରିଚିତ ହଉଛୁ ଆମେ ଗର୍ବିତ ଅଛୁ ଆଉ ଆମେ ବି ନିଜେ ଆମେ ଆମର ହଁ ଆମେ ବି ପିନ୍ଧୁଛୁ ଧୋତି ପିନ୍ଧୁଛୁ ଶାଢ଼ୀ ବି ପିନ୍ଧି ପାରୁଛୁ ଆମର ବି ଭାଇ ଅଛନ୍ତି ବାପା ଅଛନ୍ତି ସେମାନେ ଗାମୁଛା ପ୍ୟାଣ୍ଟ ସାର୍ଟ ସବୁ ପିନ୍ଧୁଛନ୍ତି ଆଉ ଆମର ଯେଉଁ ସଂସ୍କୃତି କହିଲେ ଆମର ସେ ଡଙ୍ଗିରିଆ କନ୍ଧଙ୍କର ଯେଉଁ ଶାଢ଼ୀ ପିନ୍ଧା ସେଇଟା ହିଁ ଆମର ଏଇ ଯେଉଁ ଅଞ୍ଚଳରେ ଅଧିକ ପାରମ୍ପରିକ ଭାବରେ ପରିଚିତ ହୋଇଛି